ଆମର୍ ଆମର୍ ଗାଁ ପାଖେ ଅଛେ ସିନେମା ହଲ୍ ଯେନ୍ତା କି ଦୁଇ କିଲୋମିଟର୍ ପଡ଼ବା ମା ଟକିଜ୍ ଅଛି ରୁକ୍ମଣୀ ଟକିଜ୍ ଅଛି ଦୀପାଲୀ ଟକିଜ୍ ଅଛି ଶ୍ରୀୟା ଅଛି ଏକାମ୍ବର୍ ଅଛି ପାଖେପାଖେ ସବୁଅଛି ଆମେ ସେନକେ ମନ୍ କଲେ ଯାଏସୁଁ ଆମର୍ ଘରକେ କୁନିଆପାତି ବି ଆସିଥିଲେ ଛୁଆମାନେ ସବୁ ମିଶିକରି ଯାଏସୁଁ ବହୁତ୍ ମଜା କର୍ସୁଁ ସବୁଥିର ଫେସିଲିଟି ସେନ ବି ଅଛି ସଭିଏଁ ଆଇସନ୍ ଆଉ ବହୁତ୍ ମଜା ଲାଗ୍ସି ଆଉ ବହୁତ୍ ଲୋକ୍ ବି ଯାଏସନ୍ ବହୁତ୍ ଭିଡ଼୍ ହେଇସନ୍ ସବୁଥିରୁ ଭଲ୍ ଟକିଜ୍ ହଉଛେ ଦୀପାଲି ଟକିଜ୍ ସେଥିରେ ବହୁତ୍ ସୁବିଧା ଅଛି ସେଥିରେ ଏସିର ସୁବିଧା ଅଛି ସବୁଥିର ସୁବିଧା ଅଛି ହେନ୍ତା ଭିଡ଼୍ ଭାଡ଼୍ ବି ବେଶୀ ନାଇ ହୁଏ ଆର୍ ଗୁଟେ ବି ଟକିଜ୍ ଅଛି ଯେନ୍ତା କି ଉମା ଟକିଜ୍ ଏ ସେଟା ବି ପାଖେ ଅଛି ବେଶୀ ଦୂର୍ ନାଇ ନ ହେନ୍ତା ପଡ଼ିଯିବା ଦୁଇ କିଲୋମିଟର୍ ପଡ଼ିଯିବା ସଭିଏଁ ଯାଏସୁଁ ଛୁଆମାନେ ବି ସେନକେ ବେଶୀ ପସନ୍ଦ୍ ଟକେ କରସନ୍ ସେନ ଟିକେ ବେଶୀ ଖାଏବାର୍ ପିଇବାର୍ ଜିନିଷ୍ମାନେ ବେଶୀ ଟିକେ ଅଛି ତ ବେଶୀ ଟିକେ ସୁବିଧା କରିଛନ୍ ବୋଲେ ସେନକେ ବେଶୀ ପସନ୍ଦ୍ କରୁସନ୍ ସେନକେ ଟିକେ ଜହ ଯାଇସୁଁ ଆମେ ସେ ଟକିଜ୍ କେ